ମୁଁ ମୋର ଜୀବନରେ ବହୁତ କିଛି ଗୀତ ଶୁଣିଛି ଓଡ଼ିଆ ଭଜନ ଆଧ୍ୟାତ୍ମିକ ପୌରାଣିକ ହିନ୍ଦୀ ସବୁ ପ୍ରକାରର ଗୀତ ଶୁଣିଛି କିନ୍ତୁ ସେ ଭିତରୁ ମୋ ମନକୁ ଛୁଇଁଲା ଭଲି ଗୀତଟି ହେଉଛି ଜଗନ୍ନାଥ କିଛି ମାଗୁ ନାହିଁ ତୋତେ ଏହି ଗୀତ ଶୁଣିବା ଦ୍ଵାରା ମୋ ମନରେ ବେଶ୍ ଶାନ୍ତି ମିଳେ ମୋତେ ବହୁତ ଆତ୍ମ ସନ୍ତୋଷ ମିଳିଥାଏ ମାନସିକ ବା ଆଧ୍ୟାତ୍ମିକ ଦିଗରେ ମୋର ପରିବର୍ତ୍ତନ ଆସିଥାଏ ଏହି ଗୀତଟିକୁ ମୁଁ ମୋର ପରିବାର ଦିନକୁ ସକାଳ ସନ୍ଧ୍ୟାରେ ଆଠ ରୁ ଦଶ ଥର ଲେଖାଏଁ ଶୁଣିଥାଉ ଯାହାଦ୍ଵାରା ମନକୁ ଶାନ୍ତି ମିଳିଥାଏ